ବର୍ତ୍ତମାନ୍ ଆମର ଭାରତରେ ଚାକ୍ରି ଯେନ୍ଟାକି ଜବ୍ କହୁଚୁଁ ଚାକ୍ରୀ ନାଁ'ରେ ବର୍ତ୍ତମାନ୍ ଗୁଟେ ବିଜ୍ନେସ୍ ଚାଲିଚେ ଆମର୍ ଯୋଉ ବଡ଼ ବଡ଼ ମନ୍ତ୍ରୀ ମାନେ ଅଛନ୍ ବିଜ୍ନେସ୍ମାନେ ସେମାନେ ନିଜର୍ ନିଜର୍ ଲୋକଙ୍କୁ ତାର୍ମାନେ ଚାକ୍ରି ଦଉଚନ୍ ଆଉ ଇହାଦେ ଆମର୍ ଯୁବପିଢ଼ିରେ ଯେତ୍କି ବି ତାର୍ମାନେ ଶିକ୍ଷିତ ଯୁବପିଢ଼ି ଅଛନ୍ ଆମର୍ ତାହା ଇଣ୍ଟର୍ଭିଉ କରୁଛନ୍ତି ସତ କିନ୍ତୁ ଚାକ୍ରୀ ନାଇ ମିଲ୍ବାର୍ କାଁ କରି ବେଲେ ଚାକ୍ରୀରେ ସିଟ୍ ବହୁତ୍ କମ୍ ବାହାର୍ କରୁଛନ୍ ଚାକ୍ରୀରେ ସିଟ୍ ବହୁତ୍ କମ୍ ବାହାର୍କରୁଚନ୍ ଆର୍ ଆମର୍ ଯେନ୍ ଯୁବପିଢ଼ି ଅଛନ୍ ଏପ୍ଲାଇ ଆମର୍ ଲକ୍ଷ ଲକ୍ଷ ଲୋକ୍ ତାର୍ମାନେ ଆପ୍ଲାଏ କରୁଚନ୍ ଅନ୍ଲାଇନ୍ରେ ହଉ କି ଅଫ୍ଲାଇନ୍ରେ ହଉ କିନ୍ତୁ ଯେତେବେଲେ ଚାକ୍ରି ଦେବାର୍ କଥା ପଢ଼ୁଛେ ଆମର୍ ଯେନ୍ ବଡ଼ଲୋକିଆ ଅଛନ୍ ଯେଉଁଠି ଆମେ ନେତା ହଉ ରାଜନେତା ହଉ ସେମାନଙ୍କ ତାର୍ମାନେ ତାଙ୍କ ପାୱାର୍ ମାଧ୍ୟମରେ ତାଙ୍କର୍ ନିଜ ନିଜ ଲୋକଙ୍କୁ ତାର୍ମାନେ ଚାକ୍ରୀରେ ତାର୍ମାନେ ଆଡ଼୍ କରିଦଉଛନ୍ତି ଏବେ ତାମାନେ ଚାକ୍ରୀର କିଛି ଭାଲ୍ୟୁ ନାଇଁନ ଚାକ୍ରୀର କିମ୍ବା ଆମର୍ ଜବ୍ କହୁଛନ୍ତି କିଛି ଭାଲ୍ୟୁ ନାଇଁନ କାରଣ ବର୍ତ୍ତମାନ୍ ଇହାଦେ ଶିକ୍ଷାକେ ଦେଖିକରି ତାମାନେ ଆମର୍ ସେ ଯୋଉ ପିଲା ତ ଆଗେ ଆପ୍ଲାଏ କରିଥିବା ସେ ଶିକ୍ଷାକେ ଦେଖିକରି ତାହାକେ ଦେଖିକରି ତାମାନେ ଜବ୍ ନାଏ ଦେବାର୍ ଇହାଦେ ତାମାନେ ଚାକ୍ରି ଜବ୍ ଯେନ୍ତା ଗୋଟେ ଏହାଦେ ବିଜ୍ନେସ୍ ହେଇଯାଇଛି ୟାଡ଼େ ନିଜ ନିଜ ଲୋକଙ୍କୁ ତାର୍ମାନେ ନିଜ ପୋଷ୍ଟ୍ରେ ତାର୍ମାନେ ଲଗେଇକରି ଚାକିରି ଦଉଛନ୍ତି ସେଥିର୍ଲାଗି ବୋଲି ଆମର୍ ଯୁବପିଢ଼ି ତାର୍ମାନେ ୟାଦେ ଶିକ୍ଷା କ୍ଷେତ୍ରରେ ତାମାନେ ବିମୁଖୀ ହେଇଯାଇ କରି ତାର୍ମାନେ ଅନ୍ୟ ଜାଗାକୁ ପଳେଇ ଯାଉଚନ୍ ତାର୍ମାନେ ଶିକ୍ଷାକେ ହେତିକି ଆଗ୍ରହ ନାଇଁ ଦେବାର୍ କହୁଚନ୍ କି ଆମେ ପାଠ ପଢ଼ିଲେ ହେଲେ କଣ ହବା ଚାକିରୀ ନକରି ତ ନାଇ ମିଲ୍ବାର୍ ସତ୍ କଥା ଆଉ ୟାଡ଼େ ଶିକ୍ଷା ଦେଖିକରି ଚାକିରି ନା ମିଲ୍ବାର୍ ଇହାଦେ ସବୁ ରାଜ୍ନୀତି ଚାଲିଚେ ଆଉ ମନ୍ତ୍ରୀ ଏମ୍ଏଲ୍ଏମାନେ ଯେନ୍ ବଡ଼୍ ବଡ଼୍ ଲୋକ ଅଛନ୍ ସବୁ ଚାକିରି ଖାଇ ନଉଛନ୍ ମେନ୍ ଜିନିଷ୍ ସେଟା ହେଲା ଯଦି ନିଜର୍ ଶିକ୍ଷାକେ ଦେଖିକରି ଚାକିରି ମିଳୁଥିତା ତାର୍ମାନେ ତାର୍ମାନେ ଆମର ନ୍ୟୁ ତାର୍ମାନେ ନ୍ୟୁ ଜେନେରେସନ୍ ଯେନ୍ତା ନୂଆ ଯୁବପିଢ଼ିମାନେ ନେ ଶିକ୍ଷିତ ହେତେ ଓ ତାର୍ମାନେ ପାଠ ପଢ଼ବାକୁ ବି ଆଗ୍ରହ ଲାଗ୍ତା ଯେହେତୁ ଆମ୍କୁ ଚାକିରି ମିଲୁଛି ବଲିକରି ଲୋକ୍ ପଢ଼ିକରି ବି ଚାକିରି ନାଇଁ ମିଲିପାର୍ବା ରାଜନେତା ନେତାମାନେ ତାଙ୍କର୍ ଲୋକଙ୍କୁ ତାର୍ମାନେ ନିଜ ପଦବୀରେ ଲଗେଇ ଦଉଛନ୍ ସେଥିର୍ ଲାଗି ତାର୍ମାନେ ତାମାନେ ଶିକ୍ଷାକେ ବି ଲୋକ ତାର୍ମାନେ ଗୁରୁତ୍ୱ ନାଇ ଦେଇପାର୍ବା ପାଠ ପଢ଼ିକରି ଆମେ କାଁ କର୍ମୁ ବଲୁଚନ୍ ସେଥିର୍ ଲାଗି ମୁଇଁ ଅନୁରୋଧ୍ କର୍ମି ଯେ ଆମର ଭାରତ୍ ସର୍କାର୍କେ ଆମର୍ ଓଡ଼ିଶା ସର୍କାର୍କେ ତାର୍ମାନେ ଶିକ୍ଷା କ୍ଷେତ୍ରରେ ହଉ କି ଚାକିରୀ କ୍ଷେତ୍ରରେ ତାର୍ ତାର୍ମାନେ ଶିକ୍ଷାକେ ଦେଖିକରି ତାର୍ମାନେ ଉପଯୁକ୍ତ ତାର୍ମାନେ ତାହାକେ ଚାକିରି ମିଲୁ ଆଉ ତାର୍ମାନେ ଆମର୍ ଇ ଶିକ୍ଷା କ୍ଷେତ୍ରରେ ତାର୍ମାନେ ଆମର୍ ଚାକିରୀ କ୍ଷେତ୍ରକେ ତାର୍ମାନେ ବିଜ୍ନେଶ ହିସାବେ ନେ କରୁନ୍